ସଂସ୍କୃତ ଭାଷା ଏବଂ ଇଂରାଜୀ ଭାଷା ପରି ଓଡ଼ିଆ ଭାଷା ଓଡ଼ିଆ ଭାଷା ପ୍ରଭାବିତ ହେବାକୁ ବହୁ ରାଜାଙ୍କର ଅବଦାନ ରହିଛି ବହୁ ରାଜା କେତେ ତାଙ୍କର ପରିଶ୍ରମ ଦେଇକି ଓଡ଼ିଆ ଭାଷାକୁ ଆଜି ଓଡ଼ିଆ ଦରବାରରେ ଛିଡ଼ା କରିଛନ୍ତି ସେଇ ଓଡ଼ିଆ ଦରବାରେ ଛିଡ଼ା କରିବା ଭିତରେ ବହୁ ରାଜାଙ୍କର ବହୁ ରାଜା ବହୁ ଗ୍ରନ୍ଥ ବହୁ ସନ୍ୟାସିଙ୍କର ଅବଦାନ ରହିଛି ତାହାକୁ କେବେ ବି ଖଣ୍ଡନ କରିବ ଯେପରିକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ରାଜା ସେ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରି କବି ସମ୍ରାଟର ଆଖ୍ୟା ପାଇଛନ୍ତି ସେହିପରି କବି ସୂର୍ଯ୍ୟ ବଳଦେବ ରଥ ଓଡ଼ିଆ ଭାଷା କୁ ମାତ୍ର କରିବାରେ ଓଡ଼ିଆ ଭାଷାରୁ ଉତ୍କଳ ଉତ୍କଳରୁ ଉତ୍କଳ ପାଇଛି ଓଡ଼ିଆ ଭାଷାର ପ୍ରଭାବ ପ୍ରଭାବ ସାରା ଦୁନିଆରେ ଓଡ଼ିଆ ଭାଷାକୁ ପ୍ରଭାବ ମିଳିଛି ଯାହାକି ଓଡ଼ିଆ ଭାଷାର ପ୍ରଭାବିତ ହୋଇଛି ସଂସ୍କୃତ ଏବଂ ଇଂରେଜ ଭାଷା ଯେପରି ସାରା ଦୁନିଆରେ ପ୍ରଭାବିତ ହୋଇପାରିଛି ସେହିପରି ଓଡ଼ିଶା ଓଡ଼ିଆ ଭାଷା ମଧ୍ୟ ସାରା ଦରବାରରେ ପ୍ରସାର ଲାଭ କରିଛି